ପିଠି ଯନ୍ତ୍ରଣାକୁ ଭଲ କରିବା ପାଇଁ ଆମ ଅଞ୍ଚଳରେ ହେଉଛି ଘରୋଇ ଉପଚାର ମାଲିସ୍ ଏହାକୁ ଜଡ଼ା ତେଲ ସାହାଯ୍ୟରେ ଗରମ କରି ମାଲିସ୍ କଲେ ପିଠିର ଯନ୍ତ୍ରଣା ଭଲ ହୋଇଥାଏ